ହଁ ଏକ ସମୟ ଥିଲା ଯେଉଁ ସମୟରେକି ଆମ ଘରର ଜଣେ ସଦସ୍ୟଙ୍କର ବାହାଘର ହୋଇଥିଲା ଏବଂ ସେହି ସମୟରେ ଆମର ଯେତିକ ଲୋକ ବନ୍ଧୁବାନ୍ଧବମାନେ ଆସିଥିଲେ ସେମାନଙ୍କ ପାଇଁ ରୋଷେଇ କରିବାକୁ ମୋତେ କୁହାଯାଇଥିଲା ଯେହେତୁ ରୋଷେଇଆ ଆସିପାରିନଥିଲା କୌଣସି କାରଣରୁ ସେହି ସମୟରେ ପଚାଶ ଜଣ ଲୋକଙ୍କ ପାଇଁ ମୁଁ ଖାଇବା ମଧ୍ୟ ବନାଇଥିଲି ଏବଂ ସେ ସମୟର ଅଭିଜ୍ଞାତା ଏବେବି ମାନେ ପଡ଼ୁଛି କାହିଁକିନା ମୁଁ ଏକୁଟିଆ ସବୁ କରିଥିଲି ଯେହେତୁ ମୋତେ ସଦସ୍ୟ ପରିବାରରେ ଥିବା ଆମର ସଦସ୍ୟମାନେ ସାହାଯ୍ୟ କରିଥିଲେ ତଥାବି ମୁଁ ଭାତ ଡାଲି ତରକାରୀ ପାମ୍ପଡ଼ ପାଏସ ଇତ୍ୟାଦି କରିଥିଲି ଏବଂ ସେହି ସମୟରେ ବହୁତ କଷ୍ଟ ହୋଇଥିଲା କରିବା ପାଇଁ ଏକୁଟିଆ କାଳେ ଖରାପ ହୋଇଯିବ ସେ ଭାବନା ବି ମୋ ମନ ଭିତରେ ଥିଲା ଯେହେତୁ ଏତେ ଲୋକଙ୍କ ପାଇଁ ପ୍ରଥମଥର ପାଇଁ ମୁଁ ରୋଷେଇ କରୁଛି କିନ୍ତୁ ଶେଷରେ ପ୍ରତିଫଳ ବହୁତ ଭଲ ଆସିଥିଲା ମନ ଧ୍ୟାନ ଲେଗାଇକି ମୁଁ ରୋଷେଇକୁ ସଂପୂର୍ଣ କରିଥିଲି ଯାହାଫଳରେକି ସମସ୍ତେ କହିଲେ ବହୁତ ଭଲ ହୋଇଛି ଏବଂ ମୁଁ ସମ୍ପୂର୍ଣ ରୂପେ ରୋଷେଇଟିକୁ ଭଲ କରିଥିଲି ବୋଲି ମୋର ମଧ୍ୟ ବିଶ୍ୱାସ ଥିଲା ଏବଂ ମୋତେ ମଧ୍ୟ ବହୁତ ଭଲ ଲାଗିଥିଲା ଆଗକୁ ଏହିଭଳି ଯେତେବେଳେବି ଛୋଟ ଛୋଟମୋଟ ସୁଯୋଗ ମିଳେ ମୁଁ ସବୁବେଳେ ସବୁ ସ୍ଥାନରେ ରୋଷେଇ କରିଥାଏ